ମୁଁ ଜଣଙ୍କ ସାଙ୍ଗରେ କାମ କରିବାକୁ ଯାଉଥିଲି ସେ ଲୋକ ଠିକ୍ ନୁହଁ ତା' ସହିତ କଥାବାର୍ତ୍ତା ସେ ମୋ ସହିତ କଥାବାର୍ତ୍ତା କରୁନଥିଲା କିନ୍ତୁ ତାକୁ ମୁଁ ବହୁତ୍ ବୁଝାବୁଝି କଲି ଭାଇ କାଇଁ ଏମିତି ହେଉଛ ଆମେ ମିଶିକି ଗୋଟିଏ ଜାଗାରେ କାମ କରିବା ଏମିତି ମୁଁ ବାରମ୍ବାର ତାକୁ ବହୁତ୍ ସମୟ ବୁଝେଇଲା ପରେ ମଧ୍ୟ ସେ ଲୋକଟା ମୋ କଥାରେ ରାଜି ହେଲାନାହିଁ ଯାହାଫଳରେ ମୁଁ ଆଉ କ'ଣ କରିପାରିଥାନ୍ତି ବାଧ୍ୟହୋଇ ସେ କାମରୁ ଫେରିବାକୁ ପଡ଼ିଲା